କୂଅରୁ ମଟର ଦ୍ୱାରା ପାଣି ବାହର କରିଥାଉ ଏଥି ବିଷୟରେ ମୋତେ ଜଣା ଅଛି ମଟରକୁ ପାଇପ ଦ୍ଵାରା ସଂଯୋଗ କରାଯାଏ ସେ ପାଇପକୁ ପୁଣି କୂଅ ଭିତରକୁ ଦିଆଯାଏ ଲାଇନ ସାହାଯ୍ୟରେ ତାକୁ କନେକ୍ସନ କରାଯାଏ କନେକ୍ସନ ହେବା ପରେ ଆମେ ତାକୁ ସୁଇଚ ଦ୍ୱାରା ପାଣି ଉପରକୁ ଉଠାଇଥାଉ ଲାଇନ ମାଧ୍ୟମରେ ଏହା କରାଯାଏ